ସ୍ୱାସ୍ଥ୍ୟ ସେବା ଦୃଷ୍ଟିରୁ ସରକାରୀ ଡାକ୍ତରଖାନା ଆଜିର ଦିନରେ ବହୁତ ଉନ୍ନତମାନର ହୋଇ ସାରିଲାଣି ଆଗରୁ ଯେହେବି ଯାହାବି ସୁବିଧା ସୁଯୋଗ ମିଳୁନଥିଲା ଏବେ ସବୁ ପ୍ରକାରର ସୁବିଧା ସୁଯୋଗ ସରକାରୀ ଡାକ୍ତରଖାନାରେ ମିଳୁ ଅଛି ବିଭିନ୍ନ ଭଲ ଭଲ ଡାକ୍ତର ବିଭିନ୍ନ ପ୍ରକାର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଉପକରଣ ଆଉ ତା' ସହିତ ଗରିବ ଲୋକମାନଙ୍କ ସହାୟତା ପାଇଁ ସରକାରଙ୍କ ତରଫରୁ ଦିଆଯାଉଛି ମାଗଣାରେ ଔଷଧ ଯେଉଁଟାକି ବାହାର ଦୋକାନ ଉପରେ ଆଉ ନିର୍ଭର କରିବାକୁ ପଡ଼ୁନାହିଁ କି ଟଙ୍କାଟେ ପଇସା ହାତରୁ ଖର୍ଚ୍ଚ ହେଉନାହିଁ ଏହି ସବୁ ସୁବିଧା ସରକାରୀ ଡାକ୍ତରଖାନା ମାଧ୍ୟମରେ ହୋଇପାରୁଛି ଆଉ ମାଗଣାରେ ଆମ୍ବୁଲାନ୍ସ ସେବା ଏସବୁ ମଧ୍ୟ ମିଳିପାରୁଛି ଆଉ ତା'ପରେ ଗୋଟିଏ ଜିନିଷ ହେଲା ଆଜି ବି ମଧ୍ୟ ଏମିତି ସରକାରୀ ଡାକ୍ତର ସରକାରୀ ଆଉ ବେସରକାରୀ ଡାକ୍ତରଖାନା ଭିତରେ ବହୁତ ଫରକ ରହିଛି ସରକାରୀ ଡାକ୍ତରଖାନାରେ ସିନା ହୋଇଯାଉଛି ବିଭିନ୍ନ ପ୍ରକାର ସୁବିଧା ହୋଇ ସାରିଲାଣି କିନ୍ତୁ ଆଜିର ଦିନରେ ବେସରକାରୀ ଡାକ୍ତରଖାନାରେ ଏତେ ସବୁ ଏ ମାନେ ମାନେ ଯେତେ ସବୁ ମାନେ ଫ୍ୟାସିଲିଟି ମିଳୁଛି କିନ୍ତୁ ସେ'ଟା ସରକାରୀ ଡାକ୍ତରଖାନାରେ ସେ'ଟା ସମ୍ଭବପର ହେଉନାହିଁ ଆଉ ବେସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ସୁବିଧା ମିଳି ପାରୁଛି ସେଥିପାଇଁ ଆଜିର ଦିନରେ ମୋ'ର ଯଦି କେବେ କୌଣସି ବଡ଼ ରୋଗ ହେବ ତାହେଲେ ମୁଁ ପ୍ରାୟତଃ ବେସରକାରୀ ଡାକ୍ତରଖାନା ଉପରେ ଯିବାକୁ ଚେଷ୍ଟା କରିବି କାରଣ ସେଠାରେ ଉନ୍ନତମାନର ଚିକିତ୍ସା ସେଠି ମିଳିଥାଏ ଯେଉଁଟାକି ସରକାରୀ ଡାକ୍ତରଖାନାରେ ଏତେ ସମ୍ଭବ ମିଳେ ନାହିଁ ଆଉ ଡାକ୍ତର ହଅନ୍ତୁ ନର୍ସ ହେଉ ସେମାନଙ୍କର ଦାୟୀତ୍ୱ ଥାଏ ସରକାର ବେସରକାରୀ ଡାକ୍ତରଖାନାରେ ସେମାନଙ୍କର ଦାୟୀତ୍ୱ ଥାଏ କେମିତି ଆମେ ଗୋଟିଏ ରୋଗୀକି ଆମେ ଭଲରେ ଭଲ ଭଲ କରିବା କିନ୍ତୁ ସରକାରୀ ଡାକ୍ତରଖାନାରେ ସେଇ ସ୍ଵଭାବଟା ଡକ୍ଟର ଆଉ ନର୍ସମାନଙ୍କର ନଥାଏ ସେଥିପାଇଁ ସରକାରୀ ଡାକ୍ତରଖାନା ଭଲ କିନ୍ତୁ ବେସରକାରୀ ଡାକ୍ତରଖାନାରେ ଦାୟୀତ୍ୱ ଥିବାରୁ ମୁଁ ସେ ଜାଗାକୁ ଯିବାକୁ ପସନ୍ଦ କରିବି